ମୁଁ ସାଧାରଣ ଚିତ୍ର ଅଙ୍କନ କରେ ନାହିଁ ଚିତ୍ର ଆଙ୍କିବା ସମୟରେ ମୁଁ ସାଧାରଣ ସାଧାରଣ କାଗଜ ଘେନାଶୀଲା ରହିବ ବ୍ୟବହାର କରିଥାଏ ଘରେ ଝୋଟି ଦେଲେ ମୁଁ ତୂଳି ତୂଳିର ବ୍ୟବହାର କରିଥାଏ ମୁଁ ସାଧାରଣ ସବୁବେଳେ ଚିତ୍ର ଆଙ୍କନ କରିଥାଏ କ କରଣ କାରଣ ମୋତେ ମୋ ପରିବାର କାମକୁ କାମରୁ ପୂରଣ ପୁର ସତ ମିଳୁନାହିଁ କାରଣ ଗୋଟେ ଝିଅ ବାହା ହେବ ପରେ ତାର ପଥ ପ୍ରଥମ କାମ ହେଉଛି ନିଜ ପରିବାର ଲୋକଙ୍କ କଥା ବୁଝିବା ତାପରେ ଘର କାମରୁ ଫେରସତ ମିଳିଲେ ସେ ନିଜ କାମ କରେ ଯେ ଯେ ଦେବୀ ମୋର ପସନ୍ଦ ହେଲେ ମୁଁ ଚିତ୍ର କରେ ମୋର ସେମିତି କିଛି ପ୍ରିୟ ପ୍ରିୟର ବ୍ରଡ ନାହିଁ କାଗଜ ପେନସିଲି ରବର ତୂଳୀର ଦାମ୍ ବହୁତ କମ୍ ଆମ ପରି ଘରରେ ଘରେଇ ମହିଳାମାନଙ୍କ ପାଇଁ ଏହା ସବୁତ ଲାଭଦାୟକ ଏହି ସାମଗ୍ରା ସବୁ ମହାଗା ନୁହେଁ